ମୁଁ ଗ୍ରାମରେ ଥିବାରୁ ପଶୁବାଙ୍କର ଚରିବାରେ ଚରିବା ପାଇଁ ଘାସ ଗୁଡ଼ାକ ବହୁତ ଉପଲବ୍ଧି ଅଛି ପଶୁମାନେ ଅତି ଆନନ୍ଦରେ ଘାସ ଗୁଡ଼ିକ ଚରିଥାନ୍ତି ସହର ବା ସହର ଗୁଡ଼ାକରେ ବା ଆମ ଗ୍ରାମରେ ମଧ୍ୟ ଜଳବାଇର ଖରାପ ପ୍ରଭାବ ପ୍ଲାଷ୍ଟିକ୍ ଜଳ ଇତ୍ୟାଦି ପଡ଼ିବାରୁ ପଶୁମାନଙ୍କ ଉପରେ ବହୁତ କୁପ୍ରଭାବ ମୋତେ ଦେଖିବାକୁ ଅନେକ ପାଇଛି କାରଣ ପଶୁମାନ ପଶୁମାନେ ପ୍ଲାଷ୍ଟିକକୁ ଖାଦ୍ୟ ରୂପରେ ଗ୍ରହଣ କରି ଅନେକ ରୋଗର ଶିକାର ହୋଇଥାନ୍ତି ଜଳବାୟୁୁର ଦୂଷିତ ହୋଇଥିବାରୁ ସେଗୁଡ଼ି ପଶୁ ଗୁଡ଼ାକ ପଶୁ ଗୁଡ଼ାକ ଜଳ ପିଇ ମଧ୍ୟ ରୋଗାଗ୍ରସ୍ତରେ ପଡ଼ିଥାନ୍ତି ତାଙ୍କର ତାଙ୍କର ଚାଳିଚଳନରେ ମଧ୍ୟ ବହୁତ କିଛି ପ୍ରଭାବ ପକାଇ ଥାଏ ତେଣୁ ଭାରତ ସରକାର ତେଣୁ ଭାରତ ସରକାର ସ୍ୱଚ୍ଛ ଭାରତ ପଶୁମାନଙ୍କ ପାଇଁ ଓ ପରିବେଶକୁ ପ୍ରଦୂଷଣରୁ ମୁକ୍ତ କରିବା ପାଇଁ ସ୍ୱଚ୍ଛ ଭାରତ ମିଶନ କରିଥିଲେ ପରିବେଶକୁ ସ୍ୱାସ୍ଥ୍ୟ ରଖିବା ପାଇଁ ଓ ସ୍ୱାସ୍ଥ୍ୟ ରଖିବା ପାଇଁ ସରକାର ପଶୁମାନଙ୍କର ସୁରକ୍ଷା ନେବା ପାଇଁ ସ୍ୱଚ୍ଛ ଭାରତ ମିଶନ ଉପଲବ୍ଧ କରିଥିଲେ